ଆମ ଜିଲ୍ଲାର ଅନେକ ଯୁବକ ଯୁବତୀ ମାନେ ପଢ଼ିକରି ମଧ୍ୟ ବେକାର ହେଇ ବୁଲୁଛନ୍ତି କାରଣ ଆମ ଜିଲ୍ଲାରେ କୌଣସି ଶିଳ୍ପ ଅନୁଷ୍ଠାନ କଳକାରଖାନା ନାହିଁ ଏହା ଏହା ହେବା ଦ୍ୱାରା ଆମ ଜିଲ୍ଲାରେ ବେକାରୀ ସମସ୍ୟା ଦୂରଭିତ ହେବ